ହଁ ମୁଁ ଓଡ଼ିଆ ଅନୁବାଦ କରେ ଯେ କି ପିଲାମାନଙ୍କୁ ହିନ୍ଦୀ ଓ ଇଂଲିଶ ଭାଷାକୁ ତାକୁ ଓଡ଼ିଆ ବୁଝାଇଦିଏ ସେମାନଙ୍କର ପ୍ରଶ୍ନ ଉତ୍ତର କରିବାରେ ଭଲ ହୁଏ ସେ ନିଜେ ବୁଝିପାରନ୍ତି ଯେ ଓଡ଼ିଆ ଓଡ଼ିଆଟା ବୁଝିବାକୁ ସହଜ ହୁଏ କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ସେଇ ଭାଷାକୁ ବଜାୟ ରଖିବା ସବୁବେଳେ ଆମେ ଓଡ଼ିଆରେ କଥା ହେବା ଠିକ୍ ଆଉ ସମସ୍ତଙ୍କୁ କହିବା ଯେ ଓଡ଼ିଆ ଭାଷାକୁ ଆଗେଇବା ପାଇଁ କାରଣ ଆସ୍ତେ ଆସ୍ତେ ଓଡ଼ିଆ ଭାଷା ଲୋପ ପାଇବାରେ ଲାଗୁଛି ସେଥିପାଇଁ ଆମେ ଚେଷ୍ଟା କରୁ ଓଡ଼ିଆ ଭାଷାକୁ ରକ୍ଷା କରିବାପାଇଁ